ମୁଁ ମୋର ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଫଳ ଫଳ ପନିପରିବା ଗଛ ଲଗାଇଛି ହେଲେ ଦିନେ ଆମ ଘରକୁ ଜଣେ ମୋ ଝିଅର ସାଙ୍ଗ ଆସିଥିଲା କହିଲ ମାଆ ମାଆ ଆପଣ ଗଛ ଯାକକୁ ସାଇଜିରେ ରଖୁ ଯାହା ନାହାନ୍ତି ସଜାଇକି ମୁଁ ଗୋଟେ ଦିନ ବହୁତ ଭାବିଲି ତା ତା'ପରେ ଜାଣିଲି ଗୋଟେ ବୁଦ୍ଧି ଆସିଲା କି ମୁଁ ପ୍ରଥମେ ଫୁଲ ଗଛଯାକ ପାଖାପାଖି ରଖିବି ଏହା ପରେ ପନିପରିବା ଗଛ ଗୁଡ଼ିକୁ ରଖିବି କାରଣ ଯେତେବେଳେ ମୋତେ ଫୁଲ ନ ହେଲେ ପନିପରିବା ଦରକାର ପଡ଼ିବ ସହଜରେ ଏବଂ ବହୁତ ଜ ଜଲ୍ଦି ଜଲ୍ଦି ଯାଇକି ଆଣିବି